ମୁଁ ଗୋଟିଏ ଦିନ ହାଇଦ୍ରାବାଦରୁ ଷ୍ଟେସନ୍ରେ ଆସି ବ୍ରହ୍ମପୁର ଷ୍ଟେସନ୍ରେ ଓହ୍ଳାଇଲି ମୁଁ ଯେହେତୁ ପ୍ରଥମ ଥର ବର୍ହମପୁର ଷ୍ଟେସନ୍ରେ ଓହ୍ଳାଇଲି ସେଠାରୁ ଯାଉଥିବା ବସ୍ କିମ୍ବା ଅଟୋ ବିଷୟରେ ମୋତେ କିଛି ଜଣାନାହିଁ ମୁଁ ଆହୁରି ପାହାନ୍ତିଆ ତିନିଟାରୁ ଓହ୍ଳାଇ ଷ୍ଟେସନ୍ରେ ଅଛି ନା ସେଠାରେ ଗୋଟାଏ ଗାଡ଼ି ଦେଖାଯାଉଛି ନା ଅଟୋ ଅଟୋ ବି ଅଟୋ ବି ମୁଁ ଗୋଟାଏ ଲୋକକୁ ସେଠାରେ ପଚାରିଲି ସେ କିଛି ନ କହିକି ସେଠାରୁ ଚାଲିଗଲା ମୁଁ ବହୁତ ହଇରାଣ ହୋଇଗଲି ଯେହେତୁ ସବୁକିଛି ମୋ ପାଇଁ ନୂଆ ଥିଲା ଏମିତି ବହୁତ ସମୟ ଗଲା ଦଶଟାରେ ଯାଇ ଲୋକ ଷ୍ଟେସନ୍ରେ ଗହଳି ହେଲେ ତା'ପରେ ଗୋଟିଏ ପିଲାକୁ ପଚାରିଲି ବସ୍ ଅଛି କି ବସ୍ ଅଛି କି ନା ଅଟୋ ଅଛି ନାହିଁ ଭଞ୍ଜନଗରକୁ କାରଣ ମୋ ମାଉସୀ ପୁଅର ବାହାଘର ଘର ଥିଲା ମୁଁ ଆସିବାକୁ ମନ କରୁଥିଲି କିନ୍ତୁ ସେମାନେ ମତେ ବାଧ୍ୟ କରିବାରୁ ମୋତେ ଆସିବାକୁ ପଡ଼ିଲା ସେ ଦିନ ମୋତେ ବହୁତ ବିରକ୍ତ ମଧ୍ୟ ଲାଗିଲା କାରଣ ମୁଁ ସବୁ ବିଷୟରେ ଅଜଣା ଥିଲି ସେଠା ସେବାଠାରୁ ସବୁ ବିଷୟରେ ଜାଣିବାକୁ ଚେଷ୍ଟା କରିଲି